ମାଛ ଆମେ ଖାଉଛୁ କିନ୍ତୁ ମାଛ କେମିତି ଆସୁଛି କିଏ ତାକୁ ଧରୁଛି କେମିତି ପ୍ରଡ଼କ୍ସନ ହେଉଛି ସେ ବିଷୟରେ ବହୁତ ଲୋକଙ୍କର ଜ୍ଞାନ ନଥିବ ଆଗରୁ କ'ଣ ହଉଥିଲା ନା ଲୋକେ ମାଛ ଖାଇବାକୁ ନିଜେ ଗାଡ଼ିଆ ପୋଖରୀକୁ ଯାଉଥିଲେ ନିଜେ ତାକୁ ଧରୁଥିଲେ କିନ୍ତୁ ଆଜିକାଲିର ଲୋକେ ମାଛ ଖାଇବା ପାଇଁ ସେମାନେ ଆଉ ନଦୀ ବା ଗାଡ଼ିଆକୁ ଯାଆନ୍ତି ନାହି ଆଜିକାଲି ତ ମାର୍କେଟରେ ବହୁତ ପ୍ରକାରର ମାଛ ମିଳୁଛିି ତ ସେମାନେ ବହୁତ ସୁବିଧାରେ ମାଛ ପାଇପାରୁଛନ୍ତି ତ ସେଇଥିପାଇଁ ମାଛ ଉପରେ ଲୋକଙ୍କର ଏତେ ଧାରଣା ନଥାଏ ଆଉ ଲୋକଙ୍କୁ ବି ସେତିକି ପରିଶ୍ରମ ବି କରିବାକୁ ପଡ଼େ ନାହିଁ ଯାହାଦ୍ୱାରା ଲୋକମାନେ ୟ ବିଷୟରେ ଅଜ୍ଞାତ ଆଉ ମାଛ ଗୋଟେ ଏମିତି ଜିନିଷ ଲୋକଙ୍କୁ ମାନେ ଭଲ ଖରାପ ଏସବୁ ବି କିଛି ତା' ଉପରେ ଏତେ ଧାରଣା ନଥାଏ ମାଛ ତ ମାଛ ଏହାକୁ ବି ଲୋକ ମାର୍କେଟରୁ କିଣି ତାକୁ ସୁସ୍ୱାଦ ଟେଷ୍ଟ କରି ଖାଆନ୍ତି ଥ୍ୟାଙ୍କ ୟୁ